ମୋର ପସନ୍ଦ ହେଲା ବିରିୟାନୀ ଫ୍ରାଏଡ଼ ରାଇସ୍ ଚିଲ୍ଲି ମଶରୁମ୍ ମିକ୍ସ ଭେଜ୍ କରି ଆଉ ହଁ

ଚିଲ୍ଲି ଚିକେନ୍ ମଶରୁମ୍ ମସଲା ବଟର ମସଲା ପନୀର୍ ବଟର ମସଲା ଚାରିଟା ଡିସ୍ ପଚାରିଲେ ଯଦି ଅର୍ଡ଼ର କରିବେ କ'ଣ ଖାଇବେ ମସଲା ପାମ୍ପଡ଼